ଆମ କନ୍ଧମାଳ ଜିଲ୍ଲାର ସବୁଠୁ ବଡ଼ ପୂଜା ସ୍ଥଳୀ ହେଉଛି ଠାକୁରାଣୀ ମନ୍ଦିର ଏବଂ ଏହି ମନ୍ଦିରରେ ଆମର ସବୁ ମା ପୂଜା ପାଆନ୍ତି ଠାକୁରାଣୀ ମା ପୂଜା ପାଆନ୍ତି ଠାକୁରାଣୀ ମା'ଙ୍କର ଯାତ୍ରା ବର୍ଷକୁ ନୁହେଁ ଦୁଇ ବର୍ଷକୁ ଥରେ ହୁଏ ଏବଂ ଏହି ଯାତ୍ରାରେ ବହୁତ ସାରା ଜାକ ଜକମ ହୋଇଥାଏ ବହୁତ ସାରା ଲୋକ ଆସିଥାନ୍ତି ଏହି ଯାତ୍ରା ମାସ ମାସ ଧରି ହୋଇ ନଥାଏ ଗୋଟିଏ ମାସ ହୋଇଥାଏ ପୁରା ତିରିଶ ଦିନ ହୋଇଥାଏ ଏବଂ ଏହି ଯାତ୍ରାରେ ବହୁତ ସାରା ନାଚ ଗୀତ ହୋଇଥାଏ ମେଲୋଡ଼ି ପ୍ରୋଗ୍ରାମ ହୋଇଥାଏ ଏବଂ ବହୁତ ସାରା ଲୋକ ଆସିଥାନ୍ତି ଏବଂ ସମସ୍ତ ଅଭିନେତା ଅଭିନେତ୍ରୀମାନଙ୍କୁ ସବୁ ଅନୁରୋଧ କରାଯାଏ ଏହି ଯାତ୍ରାରେ ଯୋଗଦାନ କରିବା ପାଇଁ ଏବଂ ନିମନ୍ତ୍ରଣ ମଧ୍ୟ ଦିଆଯାଏ ଯେଉଁଥିପାଇଁ କି ଆମର ଅଭିନେତା ଅଭିନେତ୍ରୀମାନେ ମଧ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀମାନେ ମଧ୍ୟ ଆସିଥାନ୍ତି ଏବଂ ଆମକୁ ସବୁ ହାସ୍ୟ କଳାପ୍ରଦ ଏବଂ କମେଡ଼ି କ'ଣ ସବୁ ଦେଖାଇ ଶିଖାଇକି ଆମକୁ ମନୋରଞ୍ଜନ କରିଥାନ୍ତି